ଆମର ଖୋର୍ଦ୍ଧା ଜିଲ୍ଲା ହେଉଛି ମୁଖ୍ୟ ହେଉଛି ଧାନ ଚାଷ ଆମର ଧାନ ଚାଷ ଆମେ ଏଥିରେ ବର୍ଷା ଦିନେ ଧାନ କରୁ ଆଉ ଯାହା ଅମଳ ହୁଏ ଆମେ ତାକୁ ବିକା ବିକି କରିକି ଆମେ ଆମର ଭରଣ ପୋଷଣ ଯାହା ତାକୁ ଆମେ ପୂରଣ କରୁ ଆଉ ଖରାଦିନେ ଆମର ପାଣି ଅଭାବ ହୋଇଥିବାରୁ ଆମେ ଏଠି ଚାଷ କରୁ ବିରି ମୁଗ କୋଳଥ ଇତ୍ୟାଦି ଏମିତି ଜହ୍ନି ପୋଟଳ କାକୁଡି ଏମିତି ମଟର ସାହାଯ୍ୟରେ ଦୂରରୁ ପାଣି ବୁହାଇକି ଆମେ ଆମର ତାକୁ ଫସଲକୁ ବନାଉ ଆଉ ଆମର ଏଠି ଯେତକ ଶିକ୍ଷିତ ଲୋକ ଟିକିଏ ଟିକିଏ ପାଠଶାଠ ଯିଏ ପଢ଼ିଛନ୍ତି ସେମାନେ ବାହାର ଷ୍ଟେଟକୁ ଯାଇଛନ୍ତି ଛୋଟବଡ କମ୍ପାନୀରେ ଚାକିରି କରିକି ସେ ତାଙ୍କର ଫ୍ଯାମିଲି ତାଙ୍କର ସିଏ ତାଙ୍କର ପୋଷନ୍ତି ଆଉ ଆମର ଯେଉଁ ସଦା ବେଳେ ତ କାମଧନ୍ଦା ଆମକୁ ମିଳିବନାହିଁ ଆମର ଯଦି ଲେବର୍ କାମ ଏଠି ଗୋଟିଏ ଜଟଣୀ ବଜାର ବୋଲି ଗୋଟିଏ ସହର ଅଛି ସେଥିରେ ଆମେ ଇଟା ବାଲି ସିମେଣ୍ଟ ଏଇ ଭଳିଆ ବୁହା ବୁହି କରିକି ଆମ କାମ ଧନ୍ଦା କରୁ ଭଲ ଭଲ କଣ୍ଟ୍ରାକ୍ଟର ଆମକୁ ଟିକେ ହାବୁଡ଼ରେ ପଡନ୍ତି ସେମାନେ ନେଇକି ଲେବରଙ୍କୁ ନେଇକି ତାଙ୍କର ଦିନ ମଜୁରିଆରେ ସେମାନେ ଖଟାନ୍ତି ଏଠି ଆମର ଗୋଟେ ବଡ ସଂସ୍ଥା ଅଛି ଗଭର୍ଣ୍ଣମେଣ୍ଟର ଖୋଲା ହୋଇଛି ନାଇଜର୍ ଗୋଟିଏ ଆଇଆଇଟି ଗୋଟିଏ ସେଥିରେ ମାଳୀ ପୋଷ୍ଟ ପାଇଁ ଲୋକ ବି ବହୁତ ପ୍ରକାର କାମ ସୁବିଧାରେ ଅଛନ୍ତି ସିକ୍ୟୁରିଟି ଗାର୍ଡ ହେଉ କିମ୍ବା ଫୁଲ ଗଛରେ ପାଣି ଦେବା ହେଉ କି ଫୁଲ ଗଛକୁ ସାଇଜ଼ କରିବା ହେଉ ପାର୍କ ବନେଇବା ପାଇଁ ହେଉ ସେ ବିଲ ଭିତରେ ବି ଆମର ସିମେଣ୍ଟ୍ କାମ ବି ମିଳେ ସେଥିରେ ବି ଲୋକ ଆମର କେତେ ଉପକୃତ ହୁଅନ୍ତି ଆଉ ଆମର ଏଠି ତଳଖାତା ଛକ ଅଛି ଗୋଟେ ସେ'ଠି ଗୋଟେ ଲୁଗା ଫ୍ଯାକ୍ଟରି ଅଛି ଆମର ସେଥିରେ ବି ଲୋକ ଯାଇକି ଆମର ଲୁଗା ବୁଣା ବୁଣି କିଛି କାମ ଶିଖନ୍ତି କାମ କରନ୍ତି ପାଖରେ ବି ଗୋଟିଏ ଧୂପକାଠି କମ୍ପାନୀ ଅଛି ସେଥିରେ ବି ଲୋକ ଯାଇକି ଧୂପକାଠି ବୁଣା ବୁଣି କରନ୍ତି ଏମିତି ବହୁତ ପ୍ରକାର ସୁବିଧା ଆମର ଏଠି ଅଛି ଆଉ ଏଠି ଆମର ଏଇ ପାଖରେ ଖୋର୍ଦ୍ଧା ପାଖରେ ଗୋଟେ ଆମର ଗୋଦାମ ଅଛି ସେଥିରେ ବି ଲୋକ ଆମର ବହୁ ବସ୍ତାବୁହା କାମ ସେଥିରେ ମିଳେ ସେଥିରେ ବସ୍ତାବୁହା କାମ ମିଳେ ବହୁତ ପ୍ରକାର ସୁବିଧା ସେଥିରେ ଆମକୁ ମିଳେ ବି ଆଉ ପାଖରେ ଆମର ଏଠି ଗୋଟେ ନାଇଜର୍ ବୋଲି ଗୋଟେ ଜିନିଷ ଅଛି ସେ ଭିତରେ ବି ଆମକୁ ବହୁତ ପ୍ରକାର ସିଷ୍ଟମ୍ ଅଛି ଆମର କାମ କରିବାର